ଭଦ୍ରକ ଜିଲ୍ଲାର କେତେକ ପାରମ୍ପରିକ ଖାଦ୍ୟ ଭିତରେ ଚୁଡ଼ା କଦଳୀ ଦହି ମିଠା ଏକ ପାରମ୍ପରିକ ଖାଦ୍ୟ ଏହା ଛଡ଼ା ପଖାଳ ମଧ୍ୟ ଏଠାରେ ବେସ୍ ଭଲ ଭାବରେ ଆଦୃତ ହୋଇ ରହିଛି ଆଉ ଏଠାରେ ଲୋକମାନେ ମଧ୍ୟ ପଖାଳ ଖାଇବା ପାଇଁ ମାଟି ହାଣ୍ଡିରେ ରୋଷେଇ କରିଥାନ୍ତି ଏବଂ ମଟନ ତରକାରୀ କଲାବେଳେ କେତେକ ନିୟମ ମଧ୍ୟ ମାନିଥାନ୍ତି ଯଥା ମାଟିହାଣ୍ଡିରେ ଚୁଲିରେ ଏମାନେ ତିଆରି କରିଥାନ୍ତି ଆଉ ଏକ ଖାଦ୍ୟ ହେଲା ପାଳୁଅ ଲଡ଼ୁ ଏ ପାଳୁଅ ଲଡ଼ୁଟି ପ୍ରାୟ ଘରେ ଘରେ ବେଶୀ ଆଦୃତ ହୋଇଥାଏ ଆଉ ଏମାନେ ପ୍ରାୟ ଚୁଲିରେ ବହୁତ ସମୟରେ ରୋଷେଇ କରିଥାନ୍ତି ଏହିସବୁ ଖାଦ୍ୟ ପଦାର୍ଥ ଭଦ୍ରକ ଜିଲ୍ଲାର ସଂସ୍କୃତି ଓ ଇତିହାସକୁ ମଧ୍ୟ ପ୍ରତିଫଳିତ କରେ କାରଣ ଏହି କେତେଗୁଡ଼ିଏ ପାରମ୍ପରିକ ଖାଦ୍ୟ ସେମାନେ ପ୍ରାୟ ଏବେବି ମଧ୍ୟ ସେମାନେ ଗ୍ରହଣ କରିଥାନ୍ତି ଯଥା ଚୁଡ଼ା କଦଳୀ ମିଠା ପାଳୁଅ ଲଡ଼ୁ ମଟନ ତରକାରୀ ପଖାଳ ଭାତକୁ ସେମାନେ ବେଶୀ ଆଦୃତ କରିଥାନ୍ତି ଏବଂ ଘରେ ଘରେ ସେହି ସବୁ ଖାଦ୍ୟ ରୁଚିକର ଖାଦ୍ୟ ଭାବରେ ଲୋକମାନେ ଗ୍ରହଣ କରିଥାନ୍ତି କାରଣ ଏହିସବୁ ଖାଦ୍ୟ ପଦାର୍ଥ ଭଦ୍ରକ ଜିଲ୍ଲାର ପାରମ୍ପରିକ ଖାଦ୍ୟ ଏବଂ ଜିଲ୍ଲାର ସଂସ୍କୃତି ଏବଂ ଇତିହାସକୁ ଏହା ପ୍ରତିଫଳିତ କରିଥାଏ